ଗଞ୍ଜାମ ଜିଲ୍ଲାରେ ଚାଷ କରାଯାଉଥିବା ମୁଖ୍ୟ ଫସଲ ଗୁଡ଼ିକ ଧାନ ଗହମ ମାଣ୍ଡିଆ ବିରି ଇତ୍ୟାଦି ଇତ୍ୟାଦି ଅର୍ଥନୀତି ଏବଂ ରୋଷେଇରେ ଭାତ ହେବା ଯାଉ କୁ ଇତ୍ୟାଦି ଇତ୍ୟାଦି ବ୍ୟବହୃତ ହୁଏ ଯେମିତିକି ଚାଉଳରୁ ଭାତ ହୁଏ ଚିନି ହୁଏ ପନିପରିବାରୁ ପନିପରିବା ଆମେ ବାହାରୁ କିଣିକି ଆଣିିନଥାଉ ଆମର ନିଜସ୍ୱରେ ହି ହେଇଯାଇଥାଏ ବିରିରୁ ପିଠା ହୋଇଥାଏ ମକା ହରଡ଼ ହରଡ଼ରେ ଡାଲି ହୋଇଥାଏ ଏତି ଇତ୍ୟାଦିରୁ ବହୁତ ସାମଗ୍ରୀ ମିଳିଥାଏ ଆମକୁ କିଛି ନହେଲେ ଘରକରଣା ସାହାଯ୍ୟ କ ଘରକରଣା ସାହାଯ୍ୟରେ ମ ନିଜ ସଂ ଚାଷ କରି ଆମେ ଘର ପୋଷଣ କରିପାରିଥାଉ ଯାହାକି ବଜାରରୁ କିଣିବାକୁ ପଡ଼ିନଥାଏ ଏହା ବହୁତ ଉପକୃତ ହୋଇଥାଉ ଯାହାକି ଆମ ନିଜସ୍ୱ ନିଜସ୍ୱ ଚାଷରୁ ହିଁ ବିଲରେ ହିଁ ଆମର ଉତ୍ପାଦ ହୋଇଥା ହୋଇଥାଏ ଯେମିତିକି ଚାଉଳ ଚାଉଳରୁ ଚାଷ ଚାଉଳ ଧାନ ଚାଷରୁ ଚାଉଳ ହୋଇଥାଏ ଇତ୍ୟାଦି ଆମର ବହୁତ ଉପକାରିତା ପରିବା ଚାଷରେ ଅଟା ବିରି ଚାଉଳ ଆଖୁ ଇତ୍ୟାଦିରୁ ବହୁତ ଆମକୁ ତ ହୋଇଥିବା ଦରକାରୀ ଜିନିଷଗୁଡ଼ିକ ଆମକୁ ବହୁତ ମାଗଣାରେ ମିଳିଥାଏ ଯେହେତୁ ଆମେ ଚାଷ କରିଥାଉ ସେମିତିକି ବହୁତ ସାହାଯ୍ୟ ମିଳିଥାଏ ଆମକୁ ଯଠି ଯେମିତି ଉଦାହରଣ ସ୍ୱରୂପ ଆମର ଘରକରଣା ରୋଷେଇରେ ଆମର ଘରକରଣାରେ ଜିନିଷରେ ବହୁତ କିଛି ଆମକୁ ଫାଇଦା ହୋଇଥାଏ